ଯେତେବେଳେ ଭାରତରେ ଇଂରେଜ ଶାସନ ଆରମ୍ଭ ହୋଇଥିଲା ସମୟ କ୍ରମେ ଏହା ଓଡ଼ିଶା କୁ ମଧ୍ୟ ବ୍ୟାପି ଆସିଥିଲା ଯେଉଁ ସମୟରେ ଇଂରେଜ ମାନେ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିଥିଲେ ସେ ସମୟରେ ଇଂରେଜ ମାନଙ୍କର ଲୋଲୁପ ଦୃଷ୍ଟି ଆମ ଗାଁ ର ନାରୀ ଜାତି ଉପରେ ପଡ଼ିଥିଲା ଯାହାଦ୍ୱାରା ଇଂରେଜ ମାନଙ୍କ ଅନ୍ୟାୟର ବହୁତ ନାରୀ ପୀଡ଼ିତ ହେଇଥିଲେ ନାରୀ ମାନଙ୍କୁ ରକ୍ଷା କରିବା ପାଇଁ ଏବଂ ଇଂରେଜ ମାନଙ୍କର ଲୋଲୁପ ଦୃଷ୍ଟିରୁ ଲୁଚେଇ ରଖିବା ପାଇଁ ସେ ସମୟରେ କେତେକ ଵିଜ୍ଞ ବ୍ୟକ୍ତି ବହୁତ ଚିନ୍ତା କଲା ପରେ ନାରୀ ମାନଙ୍କର ମୁହଁ ରେ ଚିତା କାଟିବା ବ୍ୟବସ୍ଥା ଆରମ୍ଭ କରିଥିଲେ ଯାହାକି ଆଜିକା ସମୟରେ ମଧ୍ୟ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳେ